ମୁଁ ଏଇ କିଛି ଦିନ ତଳେ ଗୋଟେ ସାମ୍ପୁ ଉତ୍ପାଦ ଯେମିତି ସାମ୍ପୁ ଗୋଟେ ଆଣିଥିଲି ପ୍ରଡ଼କ୍ଟ କୋଉ ସେଇଟା କ୍ଲିନିକ୍ପ୍ଲସ୍ ର ଗୋଟେ ପ୍ରଡ଼କ୍ଟ ଆଣିଥିଲି ଯୋଉଟା କି ବହୁତ ଆଡ଼ର୍ଭଟାଇଜ୍ମ୍ୟାଣ୍ଟ ବହୁତ ହେଉଛି ତ ମୁଁ ସେ ସାମ୍ପୁର ଲଗେଇବା ପରେ ମୋ ଚୁଟି ଝଡ଼ିବା ସହିତ ମୋ ସ୍କିନ୍ ବହୁତ ଖରାପ ହେଉଛି ଆଉ ମୋର ଡ଼୍ୟାନ୍ଡ୍ରଫ୍ ବି ବଢ଼ିଯାଉଛି ଚୁଟି ବି ବହୁତ ଝଡ଼ିଯାଉ ଝଡ଼ିଗଲାଣି ଆଉ ଡ଼୍ୟାନ୍ଡ୍ରଫ୍ ସହିତ ବି ମୋ ସ୍କିନ୍ ଖରାପ ହେବାକୁ ଲାଗିଲାଣି ତ ସାମ୍ପୁ ୟୁଜ୍ କରିବା ଠିକ୍ ନୁହଁ